ବ୍ରହ୍ମାଣ୍ଡ ଉପରେ ବ୍ୟାପକ ଗବେଷଣ ଆମେ ଆମେ ଜାଣିଛୁ ଯେ ଆମେ ବୈଜ୍ଞାନିକ ଦ୍ୱାରା ଆମେ ଜାଣିପାରୁଛୁ ମାନେ କାହିଁକିନା ତାଙ୍କେ ସବୁ ସୃଷ୍ଟି କରୁଛନ୍ତି ଯେ ଏ ଦୂରବୀକ୍ଷଣ ଯନ୍ତ୍ରରେ ତାଙ୍କେ କହୁଛନ୍ତି କି ଦୂରବୀକ୍ଷଣର ଯନ୍ତ୍ରରେ ତାଙ୍କେ ଦେଖିକି ଏ ଚନ୍ଦ୍ରଗ୍ରହଣ କି ଏମିତି ବର୍ଷା ପାଣି ମେଘ କେଉଁଠି ଅଛି କ'ଣ ଏମିତି ନ୍ୟୁଜ୍ ଫ୍ୟୁଜ୍ ଖବରକାଗଜ ଏସବୁରେ ଛାଡ଼ୁଛନ୍ତି ଆର୍ଯ୍ୟଭଟ୍ଟ ଭାସ୍କର ପଠାଣି ସାମନ୍ତ ଜୟନ୍ତ ମେଘନାଥ ଶାହା ତାଙ୍କ ସାହାଯ୍ୟରୁ ଆମେ ସବୁକିଛି ଜାଣିପାରୁଛୁ ଆଉ କ'ଣ କୁଆଡ଼େ କ'ଣ ହେଉଛି କେଉଁଠୁ ବର୍ଷା ହେଉଛି ନା ଚନ୍ଦ୍ରଗ୍ରହଣ ହେଉଛି ସୂର୍ଯ୍ୟପରାପ ହେଉଛି ଆଙ୍କେ ସବୁ ଦେଖିକି ଆମକୁ ଖବରକାଗଜରେ ପଠାଇ ବା ପଠାଇ ଦେଉଛନ୍ତି ଆମେ ସେଇଟା ପଢ଼ିକି ଆମେ ଜାଣୁଛୁ ବୈଜ୍ଞାନିକମାନେ ବି